ବିକି ଭାଇ କହୁଛନ୍ତି କି ମୁଁ ଶିବା କହୁଛି ମୁଁ କହିଲି ଆପଣଙ୍କ ଦୋକାନରେ କିଛି ଫଳଫଳ ଆଉ ଅଛିକି ମୁଁ କହିଲି କ'ଣ କ'ଣ ଫଳ ଅଛି ଟିକିଏ କହିବେ ତ ଆମ୍ବ କିଲୋ କେତେ ମୋର ଦଶ କିଲୋ ଆମ୍ବ ଦରକାର ଥିଲା କେମିତି କ'ଣ କେତେ ଟଙ୍କା କ'ଣ ଲଗାଇବେ ଭଲ ଆମ୍ବ ଦେଉଛନା ଯେମିତି ତିନି ଚାରିଦିନି ରହିବ କାରଣ ଆମର ତିନି ଚାରିଦିନି ପରେ କାମ ଅଛି ଆମର ଗୋଟେ ଦୁଇ ଦିନି ଭିତରେ ଦରକାର ଦଶ କିଲୋ ଆଉ କଦଳୀ ଡଜନ କେତେରେ ଯେଉଁ କଦଳୀ କେତେ ନେଉଛ ଓହୋ ଆଉ ଡାଳିମ୍ବ ଆଉ ଅଙ୍ଗୁର ଅଛିନା ତୁମ ପାଖରେ କେଉଁ ଅଙ୍ଗୁର ଅଛି ଅଙ୍ଗୁର କେତେ କ'ଣ ରେଟ୍ ଆସିବ କିଲୋକୁ ହୁଁ ଏତେ ଟଙ୍କା ଅଙ୍ଗୁର କିଲୋ କମିବନି ଆ ମୁଁ ତ ଡେଲି ତୁମ କତିରୁ ନେଉଛି ଆଉ ଟିକିଏ କମ୍ କରୁନାହାନ୍ତି ଯେହେତୁ ଆମର ବାହାଘର ଅଛିନା ସେଥିଲାଗି ମୁଁ ତୁମ ପାଖରୁ ନେଉଛି ଆଉ ତୁମେ ଏତେ ପନିପରିବା ନେବି ଏତେ ଫଳ ନେବି ତୁମ ଦୋକାନରୁ ତୁମେ ଟିକିଏ କମ୍ କରିବନି ନା ଆଉ ଭାଇ ଆଜି ତୁମେ କେତେଟା ଯାଏଁ ରହିବ ମୁଁ ଯିବି ଟିକେ ମୁଁ କାମ ସାରିକି ଟିକେ ଅଫିସ ରୁ କାମ ସାରିକି ମୁଁ ତୁମ ଦୋକାନକୁ ଯିବି ବୁଝିଲତ ଭାଇ ମୁଁ କହିଲି ଆଉ କିଛି ପରିବା ଆସିଛିକି ମାର୍କେଟକୁ ଫଳ ଆସିଛିକି ହଁ ମୁଁ ହେଲେ ଆଉ ନୂଆ ଫୁଆ କିଛି ଦରକାର ଥିଲା ସେଗୁଡ଼ା ନୂଆ ନୂଆ କିଛି ଆସିନି ବାହାରୁ ବାହାରୁ କିଛି ଆସିଥିବ କି କ'ଣ ପିଜୁଳି ଅଛି ତୁମ କତିରେ ପିଜୁଳି ପିଜୁଳି ପିଜୁଳି କିଲୋ କେତେ ହଉ ସେଉ ଅଛି ହଉ ତାହାଲେ ଭାଇ ମୁଁ ରଖୁଛି ମୁଁ ଗଲେ ଆଣିବି